ଆଜ୍ଞା ଆପଣ ମୋବାଇଲ୍ ଦୋକାନରୁ କହୁଛନ୍ତି ତ ଆଜ୍ଞା ମୁଁ ଆପଣଙ୍କ ଦୋକାନରୁ ଆଗଥର କେଉଁ ମୋବାଇଲଟା ଆଣିଥିଲି ସେଇଟା ବହୁତ ଭଲ ପଡ଼ିଥିଲା ଆଉ ଆଜି ପର୍ଯ୍ୟନ୍ତ ଗଲା କିନ୍ତୁ ଏବେ ଗୋଟେ ନୂଆଁ ମୋବାଇଲ୍ କିଣିବାକୁ ଚାହୁଁଛି ଗଲାଥର ମୁଁ ନେଇଥିଲି ସାମସଙ୍ଗ ଏଥର ସେଇଟା ହେଇଗଲାଣି ତିନି ବର୍ଷ ଆପଣ ଯଦି ଆଜି ଗୋଟେ ଏବେ ଗୋଟେ ମୋବାଇଲ୍ ନେବାର ମୋର ଅଛି ଆପଣଙ୍କର କେଉଁ କେଉଁ ମୋବାଇଲ୍ ସବୁ ଅଛି କେଉଁ କମ୍ପାନୀର ଆଚ୍ଛା ଆପଣଙ୍କର କଣ ତା ର ଫିଚର୍ସ କଣ ରହୁଛି ମୋବାଇଲର

ହଁ ନାଇ ଫୋର୍ ଜି ଟା ଆଉ କାହିଁକି ନେବି ଯଦି କିଣିବି ଫାଇଭ୍ ଜି କିଣିଦେବି ଆଉ ତା ର ଦାମ୍ ଟା କେତେ କଣ ରହୁଛି ଫାଇଭ୍ ଜି ର ହଉ ତା ର ଫାଇଭ୍ ଜି ବାଲା ଗୋଟେ ଯେ ମୋବାଇଲ୍ ନେବି ଆପଣ କେତେ ସମୟ ରହିବେ ସେ ଇଏଟା କହିଲେ ଦୋକାନ କେତେରୁ କେତେ ସମୟ ଖୋଲା ରହୁଛି ନା ଦାମ୍ କମ୍ ବେଶୀ ଆପଣ ଟିକିଏ ଗୋଟେ କାମ କରନ୍ତୁ ଆପଣ ନିଜେ ରହିଲେ ମୋତେ ଟିକିଏ ଯାଇକି ଦେଖିଥାନ୍ତି ମୋବାଇଲ୍ ବିଷୟରେ ତ କେଉଁ ମୋବାଇଲଟା ନେଲେ ଟିକିଏ ଭଲ ହେବ ସେଇଟା ଟିକିଏ ଆପଣ ଦେଖି କହିଥାନ୍ତେ ଆଚ୍ଛା ମୋବାଇଲର ଭଲ ଚାର୍ଜ ଫାର୍ଜ ରହୁଛି ତ ଯେଉଁ ମୋବାଇଲ୍ ମୁଁ ଗୋଟେ ଭିବୋ ନେବି କିମ୍ବା ଓପୋ ନେବି ଭାବୁଛି ନାଇ ମୋତେ କୋଡ଼ିଏ ହଜାର ଭିତରେ ନେବାର ଅଛି ସେଇ ଦାମ୍ ରେ କେତେ କେଉଁ କମ୍ପାନୀ ମୋବାଇଲଟା ନେଲେ ଭଲ ପଡ଼ିବ

ସାମସଙ୍ଗ ସାମସଙ୍ଗ ତ ଗୋଟେ ନେଇଥିଲି ସେଇଥିପାଇଁ ଭାବୁଛି ଆଉ ଗୋଟେ କେଉଁ କମ୍ପାନୀର ନେଲେ ଭଲ ପଡ଼ିବ କହୁନାହାନ୍ତି ସେଇ କମ୍ପାନୀର ନେଇଥାନ୍ତି ନାଇ ମୋର ତ ଯେତେବେଳେ ଯାହା ଦରକାର ମୁଁ ଆପଣଙ୍କ ଦୋକାନରୁ ଆଣେ ତେଣୁ ଆପଣ ଟିକିଏ କହିଲେ ମୁଁ ସେଇ କମ୍ପାନୀଟା ନେବି ଆଉ ମୋବାଇଲଟା ଯେମିତି ବେଶୀ ଦିନ ଏହା ଭଳି ଏଇଟା ଯେମିତି ଭଲ ପଡ଼ିଲା ଭଲ ପଡ଼ିବା ଦରକାରେ ଆଉ ହଉ ଠିକ୍ ଅଛି ତାହେଲେ କାଲି ଆପଣଙ୍କ ଯଦି ରହନ୍ତେ ମୁଁ କାଲି ନହେଲେ ଯିବି ହଉ ଠିକ୍ ଅଛି ଦୋକାନ କେତେଟା ପର୍ଯ୍ୟନ୍ତ ଖୋଲୁଛନ୍ତି ନଅଟା ଯାଏଁ ହଉ ମୁଁ ଠିକ୍ ଅଛି ସନ୍ଧ୍ୟାରେ ସାତଟା ଆଠଟା ପରେ ଟିକିଏ ଯିବି ଆଉ